ଆଜ୍ଞା ଆଜ୍ଞା କୁହନ୍ତୁ

ଆଜ୍ଞା ସବୁ ଅଛି ସବୁ କ୍ୱାଲିଟୀର ମିଠା ଅଛି କଣ ଆପଣ କହିବେ ଆସିକି ଚଏସ୍ କରିବେ ଆଡଭାନ୍ସ ଦେବେ ଯିବେ ସବୁ ମିଠା ଅଛି ବନା ହେବ ନଗଦ ଆପଣଙ୍କ ପାଇଁ ଦିଆ ହେବ ହେଲା ନଗଦ ଜିନିଷ ରେ ଆଜ୍ଞା ଏ ଛେନାପୋଡ଼ ହେଲା ତିନି ଶହ ଟଙ୍କା କିଲୋ ଆପଣଙ୍କ ର କେତେ ଦରକାର ସବୁଥିରୁ କେତେ ପାଞ୍ଚ କିଲୋ ଲେଖାଁ କି ଦୁଇ କିଲୋ ଲେଖାଁ କି ତିନି କିଲୋ ଲେଖାଁ କହିଲେ ରେଟ୍ ଟା ଆସିବ ଠିକ୍ ଆସିବ ରେଟ୍ ବଜାର ଅପେକ୍ଷା ଆପଣଙ୍କୁ ଠିକ୍ ରେଟ୍ ଆସିବ ଅଧିକା ଆସିବନି

ଆଜ୍ଞା ଆଜ୍ଞା ସବୁ ତକ ଆପଣ କେତେ ଭିତରେ ହେଇଯିବ ଟଙ୍କା ଦଶ ହଜାର ରେ ହେଇଯିବ ପଚାଶ ଜଣ ଙ୍କ ପାଇଁ ତ ହେଇଯିବ ଦଶ ହଜାର ରେ ଆଜ୍ଞା ଆଜ୍ଞା ସବୁ ନଗଦ ଆପଣଙ୍କ ଆଗରେ ଛେନା ପୁରା ନଗଦ ଆମର କେଉଁ ଦିନ ର ବାସି ଜିନିଷ ଆସିବାର ନାହିଁ କି ରହିବାର ନାହିଁ ଲୋକ ଖରାପ ଭାବିବାର ନାଇଁ ପୁରା ନଗଦ ଜିନିଷ ଆସିବ ହେବ ଛେନା ହେଲା ମିଠା ଦୋକାନୀ ଲୋକ କାମ କରୁଛନ୍ତି ଯିଏ ସିଏ ବି ପୁରା କେହି ଠକିବାର ନାହିଁ ପୁରା ସବୁ ଭଲ ଜିନିଷରେ ହେବ କିଛି ଅସୁବିଧା ନାହିଁ ଆପଣଙ୍କ ର ନିଅନ୍ତୁ ଥରେ ଆଉ ସେକେଣ୍ଡ ଟାଇମ କାମ ପଡ଼ିଲେ ଖୋଜିକି ମୋ ଦୋକାନ କୁ ଆସିବେ ହେଲା ଆଜ୍ଞା ଆସିକି ଦୋକାନ ଠି ଆଜ୍ଞା ଆଗୁଆ ଟିକେ ଆଡ଼ଭାନ୍ସ ଦୁଇ ହଜାରେ କି ହଜାରେ କି ଯାହା ଗୋଟେ କରିଦେବେ ହେଲା ଆଉ କେଉଁ ମିଠା ଟିକେ ସେଇଟା ଲିଷ୍ଟ ଦେଇଦେବେ କେଉଁଥିରୁ କେତେ କିଲୋ ଯୋଉ କହିଲେ ସେମିତି ତ ମନେ ପଡ଼ିବନି ନା କେଉଁ ମିଠା ଟା କେତେ ପୋଡ଼ କେତେ କହିଲେ ସ୍ୟାଣ୍ଡୱିଚ କେତେ କହିଲେ ଲଡ଼ୁ କେତେ କହିଲେ ସବୁ କିଏ ଦୁଇ କିଲୋ କିଏ ତିନି କିଲୋ କି ଚାରି କିଲୋ ସବୁ ଲିଷ୍ଟ୍ ଦେଇଦେଲେ ଆମେ ସେହି ହିସାବ ରେ ଛେନା ଟା ନଗଦ ଆସିବ ଆପଣ ରହିଯିବେ କି ପାଖରେ କିଛି ଅସୁବିଧା ନାହିଁ ବନେଇବୁ ନେଇକି ଯିବେ ହେଲା ଆମର ବାସି କିଛି ନାହିଁ

ଆଜ୍ଞା ଚାଖିବା ପାଇଁ ଦେବି ସବୁ ଆପଣ ପୁରା ଖାଇବେ ଦୁଇ ତିନି ଜଣ ବି ସାଙ୍ଗେ ରେ ଆଣିଥିବେ ହେଲା ଆପଣ ଏକା ଟେଷ୍ଟ କରିପାରିବେ କି ନାଇ ଆପଣ ଖାଇକି ଏଠିକି ନା ସବୁ ଅର୍ଡର ଦେଇଦେଇକି ହଜାରେ କିମ୍ବା ଦୁଇ ହଜାର ଆଡଭାନ୍ସ ଦେଇଦେବେ ଲେଖାଲେଖି କରିଦେବେ ଆପଣ ଙ୍କ ଫୋନ ନମ୍ବର ଇଏ ସିଏ ସବୁ ଲେଖିଦେବେ ଗଲା ଯିବେ ଆରାମ ସେ ଆସିବେ ନେଇକି ଯିବେ କିଛି ଅସୁବିଧା ହେବନି ଆଜ୍ଞା ଠିକ୍ ଅଛି ରହିଲି